ସାମ୍ପ୍ରତିକ ବର୍ଷଗୁଡ଼ିକରେ ଆମେ ନିରାମିଷ ବହୁତ ଖାଇଥାଉ ଯେମିତି ମନେକର କାର୍ତ୍ତିକ ମାସ କାର୍ତ୍ତିକ ମାସରେ ଆମେ ଆମିଷ ଗ୍ରହଣ କରୁନାହୁଁ କାରଣ ନିରାମିଷ ମାସକ ସାରା ହିଁ ଖାଇଥାଉ ସେ ମାସରେ ବହୁଳ ମାତ୍ରାରେ ଡାଲମା ଭଜା ଶାଗ ଆରି ଉପରେ ଖାଇବା ହୁଏ ଡାଲମାରେ ଆମେ କଖାରୁ ଆଳୁ ସାରୁ ମାଟିଆଳୁ ଭଣ୍ଡା ଏମିତି ଜିନିଷ ପକାଇ ବ୍ୟବହାର କରୁ କଖାରୁର ଚାହିଦା ବେଶୀ ଟିକେ ଥାଏ ଭଣ୍ଡାର ଚାହିଦା ବି ଥାଏ ଆଳୁର ବି ଥାଏ ଭଜା ଦ୍ୱାରା କୋବି ଝୁଡ଼ଙ୍ଗ ଉଁ ଭେଣ୍ଡି କଲରା ଇତ୍ୟାଦି ଖାଇଥାଉ ଆଉ ଆଇଁଷ ଯେତେବେଳେ ଯେବେ ହୁଏନି ଦୁଇ ତିନିପ୍ରକାର ରାନ୍ଧିକିରି ଖାଇବାକୁ ପଡ଼େ ଡାଲମା ଭଜା ଶାଗ ଶାଗ କୋଷିଳା ଶାଗ ଖଡ଼ା ଶାଗ ସଜନା ଶାଗ ବିଭିନ୍ନ ପ୍ରକାର ଶାଗ ଖାଇଥାଉ ବ୍ୟବସାୟୀ ମାନଙ୍କୁ ଆମେ ପରିବା ଖାଇବା ଦ୍ୱାରା ସେମାନଙ୍କର ଦୁଇପଇସା ଲାଭ ବି ହୁଏ ଅଧିକା ପରିବା ବିକ୍ରି ହୁଏ ଦୁଇପଇସା ଲାଭ ବି ହୁଏ ଆଉ ଆମିଷ ତ ଜମା ଆସେନି ନିରାମିଷରେ ଚାଲିଥାଏ ହବିଷ ହୁଏ ଓଉ ମୁଗଜାଇ ଅରୁ ଆଳୁ ଏମିତି ହବିଷ ହୁଏ ଏଥିପାଇଁ ଆମର ଏ ଦିନେ ପରିବାର ର ଚାହିଦା ବେଶୀ ଥାଏ ଆଉ ବ୍ୟବସାୟୀମାନେ ବି ବହୁତ ଥାଆନ୍ତି ଆନନ୍ଦ କଖାରୁ ଟମାଟର ଓଉ ଏହିସବୁ ଚାହିଦା ବେଶୀଥାଏ ସାରୁ ଆଳୁ ଏମିତି ଉପରେ ସବୁ ଖାଦ୍ୟଥାଏ ଆଉ